ଆଜ୍ଞା ହଁ ଚାଷ ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭରଶୀଳ କ'ଣ କି ଚାଷ ଆମର ସିଜିନ୍ ଅନୁସାରେ ଋତୁ ଅନୁସାରେ ଚାଷ ଯେମିତିକି ବର୍ଷା ଦିନେ ଯଦି ଭଲ ବର୍ଷା ହୁଏ ଚାଷଟା ବି ଭଲ ହେବ ଆଉ ଯଦି ଏକ୍ସେସ୍ ମାନେ ଅଧିକା ଦରକାରଠୁ ଅଧିକା ବର୍ଷା ହୋଇଯିବ ଚାଷ ନଷ୍ଟ ହୋଇଯିବ ଏମିତି ଚାଷ ଧାନ ଚାଷଟା ନର୍ମାଲ୍ ବର୍ଷା ଦିନେ ଆମର ଯଦି ପାଣି ଭଲ ପାଇଲା ଯଦି ବର୍ଷା ଟୋଟାଲ୍ ନହେଲା କ'ଣ କରିବା ଚାଷ ଅଧିକା ବର୍ଷା ହେଲା ସେଇଟା କିଛି କରିପାରିବାନି ଅଧିକା ବର୍ଷା ହେଲେ ଥୋଡ଼ି ଆମେ ରୋକି ପାରିବା ତ ନର୍ମାଲ୍ ବର୍ଷା ହେଲେ ଚାଷ ଭଲ ହେବ ଯଦି ଟୋଟାଲ୍ ବର୍ଷା ନ ହେଲା କ'ଣ କରିବା ବିକଳ୍ପ ଆମର କେନାଲ୍ ଆମ କେନାଲ୍ ଯାହା ଅଛି କେନାଲ୍ରୁ କ'ଣ ସେଇଟା କାଟିକି ପାଣି ବିଲରେ ମଡ଼ାଇବା ମଡ଼ାଇଲେ କେତେ ପାଣି କେନାଲ୍ ଦେବ କେନାଲ୍ରେ ବି ପାଣି ନଥିବ କେତେ ପାଣି କେନାଲ୍ ବର୍ଷା ହେଉନି ମାନେ କେନାଲ୍ରେ କେଉଁଠୁ ପାଣି ଆସିବ ଯେତିକି ବି ଥିବ ସଫିସେଣ୍ଟ୍ ପାଣି ତ ମିଳିବନି ନା ତ ପାଣି ନିହାତି ଯଦି ବର୍ଷା ନ ହେବ ଏମିତି ବି ବର୍ଷା ଦିନ ହେଉ ପ୍ରାୟ ସବୁ ପାଣିପାଗ ଉପରେ ନିର୍ଭରଶୀଳ ନିହାତି ପାଣି ନ ଥିଲେ ଚାଷ କେମିତି ହେବ ଚାଷ କରିବାକୁ ହେଲେ ଫାଷ୍ଟ୍ ଜିନିଷ ପାଣି କ୍ଲାଇମେଟ୍ ଦରକାର ସେହିଭଳିଆ ଆମର ୱେଦର୍ ସେହିଭଳିଆ ଦରକାର ମାନେ କ'ଣ ପରିବେଶଟା ସେହିଭଳିଆ ହେଲେ ହିଁ ଚାଷଟା ଭଲ ହୋଇପାରିବ ଆମର ବର୍ଷା ଦିନେ ଯଦି ସଠିକ୍ ବର୍ଷା ହେବ ମାନେ ଯେତିକି ଉପଯୁକ୍ତ ପାଣି ମାନେ ବର୍ଷାଟା ନର୍ମାଲ୍ ହେଲେ ଚଳିବ କିନ୍ତୁ ଏକ୍ସେସ୍ ଦରକାରଠୁ ଅଧିକା ହୋଇଗଲେ ତ ଆଉ ଚଳିବନିନା ଚାଷ ନଷ୍ଟ ହୋଇଯିବ ଫସଲ ନଷ୍ଟ ହୋଇଯିବ ଆଉ ଦରକାରଠୁ କମ୍ ଟୋଟାଲ୍ ନ ହେବ କେନାଲ୍ କାଟି କରିବା କେତେ ବି କରିବା କେନାଲ୍ କାଟିକି ଆମେ କେତେ ପାଣି ବାହାର କରିପାରିବା କରିପାରିବାନି ନା ଯେତିକି ଦରକାର ସେତିକି କରିପାରିବାନି ନିହାତି ହଇରାଣ ହେବା ତ ଚାଷ ପାଇଁ ପାଣିପାଗ ଚାଷ ପାଣିପାଗ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ସମ୍ପୂର୍ଣ୍ଣ ଭାବରେ ଯେମିତି କ'ଣ ମାଛ ପାଣି ବିନା ମାଛର ଜୀବନ କିଛି ନୁହଁ ପାଣି ବିନା ମଣିଷ ଜୀବନ କିଛି ନୁହଁ ପାଣି ନଥିଲେ କ'ଣ ମାଛ ବିହୁନେ ପାଣି କ'ଣ ଏମିତି ଗୋଟେ କିଛି ଢଗ ଅଛି ତ ସେହିଭଳିଆ ପାଣି ବିନା କିଛି ବି ନୁହଁ ମଣିଷ ଯେମିତି ପାଣି ବିନା ବଞ୍ଚିପାରିବନି ମାଛ ଯେଉଁ କ'ଣ ଚାଷ ବି ସେମିତି